ଆମ ଗାଁରେ ଚାଷୀ ପ୍ରାୟ କହିଲେ ସମସ୍ତେ ମାନେ ଲଗରେ ଶହେ ସତକଡ଼ା ଏଠାରେ ଚାଷୀ ଚାଷ କଲେ କ'ଣ ହବ ଚାଷ ସିନା କରିଦେଲେ ଏଠି ଧାନ ବିକିବା ପାଇଁ ପାଖରେ ଷ୍ଟୋର ନାହିଁ ଆମକୁ ଦୁରିଆ ଯିବାକୁ ପଡ଼େ ଘର ଠାରୁ ପ୍ରାୟ ବାର କିଲୋମିଟର ତାପରେ ଯଦିଓ ବା ଆମେ ପନିପରିବା ଚାଷ କରୁଛେ ଏଠି ମାନେ ପାଖାପାଖି କୋଲ୍ଡ଼ ଷ୍ଟୋର୍ ପାଖାପାଖି କେହିଠାରେ ନାହିଁ ତେଣୁ ଆମର ଆମକୁ ଧାନ ବିକିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ ପାଖରେ ଯଦି ଆମର ସେ ମଣ୍ଡି ଥାନ୍ତା ଧାନକୁ ଆମେ ଠିକ ଜାଗାରେ ବିନିଯୋଗ କରିପାରିଥାନ୍ତେ ଯଦି ଓ କୋଲ୍ଡ଼ ଷ୍ଟୋର୍ ଥାନ୍ତା ସେଥିରେ ବି ଆମେ ଠିକ୍ ଭାବରେ ବିନିଯୋଗ କରିପାରିଥାନ୍ତେ କୃଷକ ବଜାର ବୃଦ୍ଧି ବଢ଼ିଥାନ୍ତା ନେଣଦେଣ ଠିକ ଭାବରେ ହେଇପାରିଥାନ୍ତା ଚାଷୀମାନେ ପ୍ରାୟ କି କୃଷିମାନେ ସମସ୍ତେ ସୁଖରେ ରହିପାରିଥାନ୍ତେ